ହ୍ୟାଲୋ ସାର୍ ନମସ୍କାର ମୁଁ ନନ୍ଦନୀ ମୁଁ ସୋନପୁର୍ ଜିଲ୍ଲାର ନନ୍ଦନୀ ସିଂ କହୁଥିଲି ଆପଣ କେଉଁଠି ଅଛନ୍ତି ମୁଁ ଆପଣଙ୍କୁ ଯାଇ ଦେଖା କରିବି ଆପଣ ଆପଣ ପିକ୍ଅପ୍ ସ୍ଥାନରେ ପହଞ୍ଚିଗଲେଣିି ସାର୍ ମୁଁ ଯାଇ ପହଞ୍ଚୁଛି ହଁ ସାର୍ ମୁଁ ଆପଣଙ୍କୁ ଦେଖିପାରିଲିଣି ଆପଣ ଯେଉଁ ଧଳାକାର ପାଖରେ ଛିଡ଼ା ହୋଇଛନ୍ତି ତ କିନ୍ତୁ ଆପଣ ମୋତେ ଦେଖିପାରୁନାହାନ୍ତି ମୁଁ ବ୍ଲକ୍ ଛକର ତେଜରାଶି ଦୋକାନ ପାଖରେ ଛିଡ଼ା ହୋଇଛି ହଁ ସାର୍ ପଛକୁ ଦେଖି ପଛକୁ ବୁଲି ଦେଖନ୍ତୁ ମୁଁ ସେହି ସେହି ଦୋକାନ ପାଖରେ ହିଁ ଛିଡ଼ା ହୋଇଛି ହଁ ସାର୍